ମଣିଷ ଜୀବନରେ ତ ସମସ୍ତେ କର୍ମରେ ବ୍ୟସ୍ତ ତା ଭିତରେ ବି ସମସ୍ତଙ୍କୁ ନେଇ ଚଳିବାକୁ ପଡ଼ିବ କିଏ ଗାଡ଼ି ଚଳା ଜାଣିଛି କିଏ ଗାଡ଼ି ଚଳା ନ ଜାଣିଛି ଆଉ ସାଙ୍ଗମାନଙ୍କ ସହ ସହିତ ରହିଲେ ସେମାନଙ୍କ ଦୁଃଖ ସୁଖରେ ବି ସାଥ୍ ଦେବାକୁ ପଡ଼ିବ ବାଇକ୍ ଚଳେଇବା ଟା ବଡ଼ କଥା ନୁହେଁ ସାଙ୍ଗର ସାଥ୍ ରହିବାଟା ବଡ଼ କଥା ମୋ ସାଙ୍ଗ ସହିତ ମୁଁ ଥରେ ମେଳା ବୁଲିବାକୁ ଯାଇଥିଲି ସିଏ ମୋ ସାଙ୍ଗରେ ଗଲା ପଛରେ ବସିକି ଗଲା ମୁଁ କହିନି ତୁ ଶିଖ କହିଲା ନା ଭାଇ ମୋର ଏତେ ଯୋଉ ଏବେ ଯୋଉ ରୋଡ଼ ଆକ୍ସିଡ଼େଣ୍ଟ ହେଉଛି ନୂଆ ହେଲମେଟ୍ ନାହିଁ ମୁଁ ଲାଇସେନ୍ସ ନାହିଁ ମୋର ଯଦି କିଛି ହେଇଯିବ କିଏ ଦାୟୀ ରହିବ ତୁ ଯେମିତି ଚଳେଇକି ନେଇକି ଯାଉଛୁ ଯା ମୋତେ ନେଇ ଯେମିତି ଆଣିଥିଲୁ ସେମତି ଘର ପାଖରେ ପହଞ୍ଚେଇ ଦେବୁ ବ୍ୟସ୍ତବହୁଳ ଜୀବନ ଭିତରୁ ମେଳା ବା ପାଖରେ କିଛି ଯାତ୍ରାଫାତ୍ରା ପଡ଼ିଲେ ତ ଯିବାପାଇଁ ସବୁବେଳେ ତ ବ୍ୟସ୍ତ ରହିଲେ ହେବନି ଟିକେ ଖୁସି ଦରକାର ସେଇପାଇଁ ବାଇକ୍ ବା ମେଳା ହେ ମେଳା ବା ଅପେରାଫପେରା ଆମେ ସାଙ୍ଗମାନଙ୍କ ସହିତ ଚାଲିଯାଉ